ହଁ ଶୀତ ଋତୁ ଯେନ୍ ଅଛେ ଶୀତ ଋତୁରେ ଆମେ ଆମର୍ ଗୁଟେ ପାଇକମାଲ୍ ଯେନ୍ ଅଛେ ନରସିଂହନାଥ୍ ଭଗବାନଙ୍କର୍ ଜାଗା ଆଏ ସେଟା ପାହାଡ଼୍ ଅଞ୍ଚଲ୍ ଅଛେ ଝରଣା ଅଛେ ସେନ ବହୁତ୍ ଭଗବାନ୍ମାନେ ଅଛନ୍ ସେନ୍କେ ଆମେ ତୀର୍ଥବାର୍ଥ କରି ଯାଏସୁଁ ପୂଜାପାଠ୍ କରି ଯାଏସୁଁ ସେନେ ଗୁଟେ ଆମର୍ ଭଗବାନ୍ଙ୍କର୍ ପୂଜା ହିସାବେ ପିକନିକ୍ ଟାଇପ୍ର ହେସି ପରିବାର୍ ନେଇକିରି ଯାଏସୁଁ ଆର୍ ସେନ ଭଲ୍ ଲାଗ୍ସି ଆର୍ ସେନେ ବହୁତ୍ କିଛି ଦେଖ୍ବାକେ ପଡ଼୍ସି ଇତିହାସର ଯେନ୍ଟାକି ତା'ର୍ମାନେ ମହାଭାରତ୍ର ଯେନ୍ଟାକି ଗୁଟେ ତା'ଋମାନେ ପଞ୍ଚୁ ପଣ୍ଡବ ସେନ ମାନେ ରହୁଥିଲେ ସେ ଜାଗା ନ ସବୁ ଚିହ୍ନା ମାନେ ଅଛେ ସେ ସବୁ ଦେଖ୍ବାର୍ ଲାଗି ଆମେ ସେ ନରସିଂହନାଥ୍କେ ଆମେ ଯାଆ ଆସ୍ ପ୍ରାୟ କରୁ ଶୀତ ଋତୁରେ ଇ ଋତୁ ଋତୁରେ ଗଲେ ଟିକେ ଭଲ୍ ଲାଗ୍ସି ଭଲ୍ ଥଣ୍ଡା ପାଣିରେ ଗାଧ୍ବାର୍ କେ ପଡ଼୍ସି ଆଉ ସେଟା ଗୁଟେ ଭକ୍ତି ଋତୁଟେ ସେ ଟାଇମ୍କେ ଇନ ନରସିଂହନାଥ୍ ନର୍ସିଂ ଭଗବାନ୍ ଅଛନ୍ ଇନ୍କେ ଆଏଲେ ଟିକେ ଭଲ୍ ଲାଗ୍ସି ଆମ୍କୁ ଫ୍ରି ଲାଗ୍ସି ଆର୍ ଆମ୍କୁ ଟିକେ ନିଜେ ନିଜ୍କେ ଟିକେ ବହୁତ୍ ଭଲ୍ ଲାଗୁଛେ ବୋଲି ଭାବି ପାର୍ସୁଁ ଇ ଋତୁରେ ଆମେ ବହୁତ୍ ଇଚ୍ଛା କର୍ସୁଁ ଯେ ଇ ଋତୁରେ ଆମ୍କୁ ଭଲ୍ ଲାଗ୍ସି ଇ ଋତୁକେ ଆସିକିରି ଇନ ପୂଜାପାଠ୍ ଠିକ୍ ହେଇପାର୍ସି ଆମ୍କୁ ଆମର୍ ନିଜେ ନିଜ୍କେ ଭଲ୍ ଲାଗ୍ସି